ମୋ ଅଞ୍ଚଳରେ ନିକଟରେ ଥିବା ପ୍ରସିଦ୍ଧ କଲେଜ୍ ଗୁଡ଼ିକ ହେଉଛି ଗଭର୍ଣ୍ଣମେଣ୍ଟ୍ କଲେଜ୍ ଓମେନ୍ସ କଲେଜ୍ କେବିହିଷ୍ଟି କଲେଜ୍ ତା'ପରେ ଏଇ ଆମର ନିଶ୍ୱାସ କଲେଜ୍ ଏମତି ଅନେକ ଗୁଡ଼ିଏ କଲେଜ୍ ଅଛି ସେଇ କଲେଜ୍ରେ ମୋ ପିଲାମାନେ ଅଧ୍ୟୟନ କରୁଛନ୍ତି ଆମର ଏଇ ଫୁଲବାଣୀରେ ଅଛି ଗଭର୍ଣ୍ଣମେଣ୍ଟ୍ କଲେଜ୍ ସରକାରୀ ମହାବିଦ୍ୟାଳୟରେ ପଢ଼ୁଛି ଆମ ପରିବାରର ମୋ ପୁଅ ମୋ ପୁତୁରା ମୋ ଭଣଜା ଏମତି ସମସ୍ତେ ଯାଇକି ସେଇ କଲେଜ୍ରେ ଅଧ୍ୟୟନ କରିଛନ୍ତି ଆଉ ଏବେ ମଧ୍ୟ କରୁଛନ୍ତି ସେ ଇସ୍କୁଲ୍ରେ ଭଲ ପଢ଼ାଯାଏ କାରଣ ପ୍ରାଇଭେଟ୍ ସ୍କୁଲ୍ରେ ପଢ଼ିବା ପାଇଁ ଆମର ସମ୍ବଳ ନାହିଁ ଗଭର୍ଣ୍ଣମେଣ୍ଟ୍ କଲେଜ୍ରେ ପଢ଼ିଲେ କିଛି ବି ସୁବିଧା ପାଇପାରୁଛୁ କିଛି ବି ସୁବିଧା ମଧ୍ୟ ହେଇପାରୁଛି ଆଉ ସେଥିପାଇଁ ଆମେ ଆମ ପିଲାମାନଙ୍କୁ ଏଇ ଗଭର୍ଣ୍ଣମେଣ୍ଟ୍ କଲେଜ୍ରେ ହିଁ ଛାଡ଼ୁ ସରକାରୀ କଲେଜ୍ରେ ପଢ଼ିଲେ ବହୁତ ଲାଭ ବି ହେଉଛନ୍ତି ଯାହା କଲେ ବି ହେଉଛି ଆଉ ପ୍ରାଇଭେଟ୍ ସ୍କୁଲ୍ରେ ବର୍ଷକୁ ଥରେ ପଇସା ବାନ୍ଧି ବାନ୍ଧି ଟିକିଏ ହଇରାଣ ହେଉଛି ସେଥିପାଇଁ ଆମେ ପାଖାପାଖି ଅଞ୍ଚଳ ହେଉଛି ଆମର ଗଭର୍ଣ୍ଣମେଣ୍ଟ୍ କଲେଜ୍ ସେଇଠି ଆମେ ଛାଡ଼ୁଛୁ ଯେ ଆମ ପିଲାମାନେ ସେଇଠି ପଢ଼ୁଛନ୍ତି